ଖେଳ ତ ସାଧାରଣତଃ ଆମର ବହୁତ ପ୍ରକାର ର ଅଛି ବିଭିନ୍ନ ବିଭିନ୍ନ ପ୍ରକାର ଖେଳ ଅଛି ଖେଳ ତ ସେମିତି କରି କହିବାକୁ ଗଲେ ଖେଳ ଦୁଇ ପ୍ରକାରର ଅଛି ଗୋଟେ ତ ଆମର ଆଉଟ୍ଡ଼ୋର୍ ଖେଳ ଯାହାସବୁ ରହୁଛି ସେଟା ହେଉଛି କ୍ରିକେଟ୍ ହେଉ ଫୁଟବଲ୍ ରନିଂ ହକି କବାଡ଼ି ଝିଅପିଲାଙ୍କର ବି ଥାଏ ଖୋ ଖୋ ଏସବୁ ବହୁତ ପ୍ରକାରର ଖେଳ ରହୁଛି ଆଜିକାଲି ପିଲାମାନେ ତ ବ ବହୁତ ଖେଳୁଛନ୍ତି କଲେଜ୍ ପିଲାମାନେ ସବୁ କଲେଜ୍ କ୍ୟାମ୍ପସ୍ ଭିତରେ ଯୋଉ ପଡ଼ିଆରେ ହେଉ କି ଯୋଉଠି ସବୁ ଯାହାସବୁ ଗାଁ'ମାନଙ୍କରେ ବି ପଡ଼ିଆ ଅଛି ଗୋଟେ ଗୋଟେ ପର୍ଟିକୁଲାର୍ ପ୍ଲେସ୍ ଅଛି କି ଏଇଠି ପିଲାମାନେ ଖେଳନ୍ତି କ୍ରିକେଟ୍ ହେଉ ଖେଳନ୍ତି କି ବଲ୍ ଭଲିବଲ୍ ଖେଳନ୍ତି କି ବ୍ୟାଡମିଟନ୍ ବି ଖେଳନ୍ତି ମୁଁ ସବୁପିଲା ବହୁତ ପ୍ରକାର ବହୁତ ଖେଳ ଖେଳନ୍ତି ବହୁତ ପିଲା ଖେଳିବାକୁ ଭଲପାଆନ୍ତି ବାହାରେ ଆସିକି ପିଲାମାନଙ୍କ ସହିତ ଖେଳନ୍ତି ଆଜିକାଲି ପିଲା ତ ବହୁତ ବି ଖେଳୁଛନ୍ତି ଯାଇକି ବାହାରେ ବହୁତ ନାଁ ବି କରୁଛନ୍ତି ଖେଳକୁ ନେଇକି ଖେଳକୁ ବହୁତ ଗୁରୁତ୍ୱ ମଧ୍ୟ ଦେଉଛନ୍ତି କ୍ରିକେଟ୍ରେ ବି ବହୁତ ପିଲା ଯାଇକି ନାଁ କରୁଛନ୍ତି ଫୁଟବଲ୍ ହେଉ କି ହକି ହେଉ କି କବାଡ଼ି ହେଉ କି ରନିଂ ହେଉ ଯୋଉଥିରେ ବି ସବୁ ଖେଳ ଖେଳୁଛନ୍ତି ବହୁତ ଖେଳ ଯେହେତୁ ଅଛି ତ ଆ ଏତିକି ଖେଳ ନୁହେଁ ଆହୁରି ବି ବିଭିନ୍ନ ବିଭିନ୍ନ ପ୍ରକାରର ଖେଳ ଅଛି କବାଡ଼ି ଅଛି ଝିଅପିଲାଙ୍କର ତ ସାଧାରଣତଃ କବାଡ଼ି ପୁଚି ଖୋ ଖୋ ଏସବୁ ବହୁତ ସାରା ଆହୁରି ଅନେକ ଖେଳ ଅଛି ପୁଅପିଲାଙ୍କର ସେମିତି କହିଆକୁ ଗଲେ କ୍ରିକେଟ୍ ଫୁଟବଲ୍ ବ୍ୟାଡ଼ମିଟନ୍ ଏମିତି ବହୁତ ସାରା ଅଛି ରନିଂ ତ ବୋଥ୍ ଝିଅର ବି ପୁଅର ବି ତ ବହୁତ ସାରା ଏମିତି ଖେଳ ଅଛି ତ ପିଲାମାନେ ଆଜିକାଲି ପିଲାମାନେ ବହୁତ ବାହାରେ ବାହାରେ ବହୁତ ଖେଳିବାକୁ ବହୁତ ଭଲ ପାଉଛନ୍ତି ତ ଏମିତି ପ୍ରକାର ବହୁତ ପ୍ରକାର ର ଖେଳ ଅଛି